ହଁ ପିଲାଦିନ ମୋର ବହୁତ ଭଲ ଥିଲା ମୁଁ ସାଙ୍ଗମାନଙ୍କ ସହିତ ମିଶି ବହୁତ ଚଗଲାମି କରୁଥିଲି ଖରାଦିନେ ସକାଳୁ ଆମ୍ବ ପାରୁ ଖାଇ ସରିଲା ପରେ ଆମେ ପୋଖରୀ ହେଉ ନାଳ ହେଉ କୂଅ ହେଉ କେଉଁଠିକି ଗାଧୋଇବା ପାଇଁ ଯାଉ ଆଉ ସେଠାରେ ଦୁଇ ଘଣ୍ଟା ତିନି ଘଣ୍ଟା ଧରି ଏମିତି ବହୁତ ଚଗଲାମି କରୁ ପାଣି ଭିତରେ ତା'ପରେ ଘରକୁ ଯେତେବେଳେ ଆସୁ ବୋଉ ଦେଖେ ଏତେ ସମୟ ହେଲା କୁଆଡ଼େ ଯାଇଥିଲୁ ବହୁତ କଥା ପଚାରେ ତା'ପରେ ଆମକୁ ବାଡ଼ାଏ କି କାହିଁ ଏତେ ଚଗଲା ହେଉଛ କାହିଁ ଏତେ ବୁଲୁଛ ଦେହ ଖରାପ ହେବ ବାହାରେ ବୁଲିଲେ ନାଳରେ ଗାଧୋଇଲେ ଥଣ୍ଡା ହେବ ଏମିତି କରିକି ବହୁତ ବୁଝାଏ ଏବଂ ବାଡ଼ାବାଡ଼ି ମଧ୍ୟ କରେ ଆମେ ବୋଉର କଥାକୁ ତଥାପି ଖାତିର କରୁନା ପ୍ରତିଦିନ ଯେମିତି ଆମେ ସାଙ୍ଗମାନଙ୍କ ସହିତ ମିଶି ଚଗଲାମି କରୁ ସେମିତି ଚଗଲାମି ଚାଲିଥାଏ ତା'ପରେ ଚାରିଟା ବେଳେ ଏମିତି ଖରା ବେଳ ସରିଗଲା ପରେ ଚାରିଟା ବେଳ ଆସି ପହଞ୍ଚି ଯାଏ ପୁଣି ସାଙ୍ଗମାନେ ମିଶି ବ୍ୟାଟ୍ ବଲ୍ ଧରି ପୁଣି ପଡ଼ିଆକୁ ଚାଲୁ ଖେଳିବା ପାଇଁ ଯଦି କେଉଁ ଦିନ କ୍ରିକେଟ୍ ଖେଳ ନ ହୁଏ ସେଦିନ ଆମେ ଚକ ଖେଳୁ ନହେଲେ ପୟାଡବ୍ଲୁ ଖେଳୁ ଏମିତି କରିକି ବହୁତ ପ୍ରକାର ଖେଳ ଖେଳୁ ଚାରିଟା ବେଳୁ ଏମିତି ଦଶ ଜଣ ପନ୍ଦର ଜଣ ସାଙ୍ଗ ମାନେ ମିଶି କ୍ରିକେଟ୍ ଖେଳୁ କ୍ରିକେଟ୍ ଖେଳରେ ବହୁତ ପାଟି ହୁଏ ମଜା ହୁଏ ସାଙ୍ଗମାନଙ୍କ ସହିତ କ୍ରିକେଟ୍ ଖେଳ ସରିଲା ପରେ ସନ୍ଧ୍ୟାବେଳେ ଆସି ସାଙ୍ଗମାନେ ସବୁ ମିଶି ଟ୍ୟୁସନ୍ରେ ପ୍ରାର୍ଥନା କରୁ ଟ୍ୟୁସନ୍ରେ ଟାସ୍କ୍ କରିନଥିବୁ ଦିନସାରା ବୁଲିଥିବୁ ଯେତେବେଳେ ଆସି ଟ୍ୟୁସନ୍ରେ ପହଞ୍ଚି ଯାଉ ସେ ଟ୍ୟୁସନ୍ ସାର୍ ଆମକୁ ବହୁତ ବାଡ଼ାବାଡ଼ି କରନ୍ତି କେହି ସାଙ୍ଗମାନେ ଟାସ୍କ୍ କରିନଥାନ୍ତି ପହଞ୍ଚି ଗଲାପରେ ସମସ୍ତେ ମାଡ ଖାଆନ୍ତି ସମସ୍ତେ ପରସ୍ପରର ମୁହଁକୁ ଏମିତି ଚାହିଁ ରହିଥାନ୍ତି ପୁଣି ଟ୍ୟୁସନ୍ ସାର୍ କ'ଣ କରନ୍ତି ଆମର ଘରକୁ ଖବର ପଠାନ୍ତି ତୁମ ପୁଅ ଏହି ଟାସ୍କ୍ କରିନି ତୁମ ପୁଅ ସେଇଟା ପଢ଼ିନି ତୁମ ପୁଅ ସେଇଟା ଲେଖିନି ଏମିତି କରିକି ଟ୍ୟୁସନ୍ ସାର୍ ଘରକୁ ଖବର ପଠାନ୍ତି ପୁଣି ଯେତେବେଳେ ଖବର ପଠାନ୍ତି ଘରଲୋକ ଆସି ପହଞ୍ଚି ଯାଆନ୍ତି ଟ୍ୟୁସନ୍ରେ କାହିଁ ପାଠ ପଢ଼ିଲୁନି କାହିଁ ଲେଖିନୁ କାହିଁ ଏଗୁଡ଼ାକ କରି ନଥିଲୁ ଏମିତି କରିକି ଅନେକ ପ୍ରଶ୍ନ ଆମକୁ ପଚାରନ୍ତି ଘର ଲୋକ ତା'ପରେ ଆମକୁ ହୋଇଯାଏ ମାଡ ଷ୍ଟାର୍ଟ୍ ତା'ପରେ ଏମିତି ବହୁତ ବାଡ଼ାବାଡ଼ି ହେଲା ପରେ ରାତିର ଟ୍ୟୁସନ୍ ଏମିତି ଶେଷ ହୋଇଯାଏ ପୁଣି ରାତିରେ ଯାଇ ମନ ଦୁଃଖରେ ଖାଇ ପିଇ ଏମିତି ଶୋଇପଡ଼ୁ ପୁଣି ସକାଳ ହୋଇଯାଏ ଏମିତି ଦିନସାରା ଆମର ଚାଲିଥାଏ